ହାଇକିଙ୍ଗ ଟ୍ରେକିଙ୍ଗ ଲମ୍ବା ପଦଯାତ୍ରା ପାଇଁ ଆପଣଙ୍କର ପ୍ରିୟ ପ୍ର ପ୍ରକାର ଅଞ୍ଚଳ ଉଦାହରଣ ସ୍ୱରୂପ ପର୍ବତ ଜଙ୍ଗଲ ବେଳାଭୂମି କ'ଣ ପାହଡ଼ରେ ତୁଷାରପାତ ପର୍ବତ ଘଞ୍ଚ ଜଙ୍ଗଲ ପାହଡ଼ରେ ସୂର୍ଯ୍ୟାସ୍ତ ବିଷୟରେ ଆପଣ କ'ଣ ପସନ୍ଦ କରନ୍ତି ମତେ ଛୋଟ ବେଳରୁ ବୁଲିବା ପାଇଁ ବହୁତ ଭଲ ଲାଗେ ଆଉ ବହୁତ ଜାଗା ବି ମୁଁ ବୁଲିଛି ଏମିତି ଚାନ୍ଦିପୁର ଯାଇଛି ଆଉ ଚାନ୍ଦିପୁର ବେଳାଭୂମିକୁ ଯାଇଛି ଆଉ ସମୁଦ୍ର ପୁରୀ ପୁରୀକୁ ଯାଇଛି ଆଉ କୋଣାର୍କ ଯାଇଛି ଆଉ ସ ସେଠି ସ ସୂର୍ଯ୍ୟଙ୍କ ଅସ୍ତ ଆଉ ତାକୁ ବି ଦେଖିଛି ଆଉ ଶ ଶାଶୁ ଶ୍ବଶୁର ସ୍ୱାମୀ ଫୁଲ ଫ୍ୟାମିଲି ସହ ପଦ ଯାତ୍ରା କରିଛେ ଆଉ ଚାନ୍ଦିପୁରରେ ଆମେ ସେ ଜଙ୍ଗଲରେ ଏମିତି ମଜା ମସ୍ତି କରୁ ଆଉ ସେମିତି ବହୁତ ଖୁସି ଆଉ ମତେ ବହୁତ ଖୁସି ଲାଗେ ଯାହାକି ମୁଁ ବୁଲିବା ପାଇଁ ଗଲେ ମତେ ବୁଲିବା ପାଇଁ ବହୁତ ଖୁସି ଲାଗେ ମୁଁ ବୁଲିବାର ମାନେ ବହୁତ ଖୁସି ହୁଏ ବୁଲିବା ଟା ମୁଁ ବହୁତ ଖୁସି ହୁଏ ଆଉ ଏମିତି ସ୍ୱାମୀ ସହ ବହୁତ ଦୂର ବୁଲିବା ପାଇଁ ଯାଇଛି ଆଉ ଏମିତି ଜଗନ୍ନାଥ ଶ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଛି ସେଇଠି ସମୁଦ୍ରରେ ବାଲିରେ ବୁଲାବୁଲି ସେ ସବୁ କରିଛି ଆଉ